ଆପଣ ଅଞ୍ଚଳର ବିଧାୟକ ଶଙ୍କର ବିଜୟ ଶଙ୍କର ଦାସ ଆଉ ସରପଞ୍ଚ ଆମର ଅଶୋକ ପତି ତେଣୁ ସେମାନଙ୍କ ସହିତ କଥାବାର୍ତା ହୋଇଛନ୍ତି ଗାଁ ହଁ କଥାବାର୍ତ୍ତା ହୋଇଛି ସେମାନେ କିପରି କାମ କରନ୍ତି ଭଲ କାମ କରନ୍ତି ସେମାନେ ନୂତନ ରାସ୍ତାଘାଟ ଆଉ ନୂତନ ପୋଖରୀ କାମ ଯେଉଁ ଘର କାମ ସବୁ କରନ୍ତି ବହୁତ ଭଲ କାମ କରନ୍ତି ଆଉ ଭଲ ଦେଖାଶୁଣା କରନ୍ତି କାମ କରନ୍ତି ସେବା କରନ୍ତି

ସେମାନେେ ନୂଆ ପାର୍କରେ ନୂଆ ପୋଖରୀ ସବୁ ମନ୍ଦିର କାମ ହଉ ରାସ୍ତାଘାଟ କାମ ହଉ ଘର କାମ ହଉ ସେମାନେ କରନ୍ତି ଆଉ ଲୋକମାନଙ୍କୁ ଭତ୍ତା ଦେବା ସାହାଯ୍ୟ କରନ୍ତି ଆଉ ବାତ୍ୟାଫାତ୍ୟା ହେଲେ ରିଲିଫ୍ ବାଣ୍ଟନ୍ତି ଲୋକମାନଙ୍କୁ ହେଲ୍ପ କରନ୍ତି ଲୋକମାନେ ସାହାଯ୍ୟ କରନ୍ତି ଗ୍ରାମମାନଙ୍କୁ ନୂତନ ଗ୍ରାମମାନଙ୍କୁ ସବୁ ପଦ୍ଧତିରେ ଆଗେଇ ନିଅନ୍ତି ଉନ୍ନତିର ରାସ୍ତାରେ ଆଗେଇ ନିଅନ୍ତି ପଞ୍ଚାୟତରେ ନୂତନ ପ୍ରକଳ୍ପ ଆଣନ୍ତି ଯାହାଦ୍ୱାରା ରୋଜଗାର ଉତ୍ପନ୍ନ ହୁଏ